ନବରଙ୍ଗପୁୁର ଜିଲ୍ଲାର ଲୋକମାନେ ଦୈନିକ ସମ୍ମୁଖୀନ ହେଉଥିବା କିଛି ସାଧାରଣ ଆହ୍ୱାନ କିମ୍ବା ସମସ୍ୟା ହେଉଛି ତାଙ୍କ ଦୈନନ୍ଦିନ ଜୀବନରେ ଘଟୁଥିବା ଅସୁବିଧା ଗୁଡ଼ିିକୁ ମୁଁ କହୁଛିି ଯେପରି ନେତାଙ୍କ ମିଥ୍ୟା ପ୍ରତିଶ୍ରୁତି ନେତାମାନେ କହିଦଉଛନ୍ତି ଯେ ଆମେ ଆଉ ଏଇଟା କରିବୁ ମୋତେ ଭୋଟ ଦିଅ ମୁଁ ଏଇଟା କରିବି ସେଇଟା କରିବି କିନ୍ତୁ କିଛି କରୁନାହାଁନ୍ତି ଯାହାଫଳରେ ସେମାନେ ଏ ଆଗକୁ ବଢ଼ି ପାରୁ ନାହାଁନ୍ତି ଦୁର୍ଗମ ଅଞ୍ଚଳରେ ମୌଳିକ ସମ୍ବଳର ଅଭାବ ତାଙ୍କ ଅଞ୍ଚଳରେ ସମ୍ବଳର ଅଭାବ ହେଇଥିବାରୁ ସେମାନେ ଭଲସେ ଚଳିପାରୁ ନାହାଁନ୍ତି ଖାଦ୍ୟ ଖାଇବାରେ ବି ଅସୁବିଧା ତାଙ୍କ ହେଉଛି ଚାଷ ସମ୍ବଳର ଅଭାବରୁ ସେମାନେ କିଛି କରିପାରୁ ନାହାଁନ୍ତି ଏବଂ ଉତ୍ତମ ପାନୀୟ ଜଳ ଅନୁପଲବ୍ଧରୁ ସେମାନେ ଏ ବିଭିନ୍ନ ରୋଗରେ ମଧ୍ୟ ପୀଡ଼ିତ ହେଉଛନ୍ତି କାରଣ ସୁ ବିଶୁଦ୍ଧ ଜଳକୁ ପାନୀୟ ନ କରି ସେମାନେ ବହୁତ ରୋଗରେ ଆକ୍ରାନ୍ତ ହେଉଛନ୍ତି